ଦଶ ଦିନ ତଳେ ମୁଁ ଗୋଟିଏ ସାବୁନ କିଣିଥିଲି ସାବୁନଟା ଭଲ ପଡ଼ିଲା ସେହି ସାବୁନ ଲଗାଇବା ଦ୍ୱାରା ଝାଳ ବି ବେଶି ବାହାରୁନାଇ ଆଉ ବାସ୍ନା ବି ଭଲ ଆସୁଛି ଆଉ ଯାହା ବି ହଉ ସାବୁନଟା ଭଲ ପଡ଼ିଲା